ହଁ ହଁ କୁହନ୍ତୁ କେବେ ଯିବେ କ'ଣ କହିଲେ ହଁ କେବେ ଯିବେ ଯେଉଁ ଖାଲି ଲିଙ୍ଗରାଜ ଯିବେ ନା ଆଉ କେଉଁଠିକି ଯିବେ

ହଁ ଭୁବନେଶ୍ୱର ରୁ ତିରିଶ କିଲୋମିଟର ପୁରୀ ଯାଆନ୍ତୁ ସେଇଠି ଯାଇକି ବୁଲିକରି ଆସିବେ ଏଇଠୁ ପାଞ୍ଚ ହଜାର ତ କେତେ ଦେବେ ପାଞ୍ଚ ଛଅ ଟଙ୍କା ଡ଼ିସକାଉଣ୍ଟ କରିକି ଦେଇ ଦେବେ ଆଉ କଣ ଆଉ ଯାହା କଣ କରିବେ ଜାଣିଛନ୍ତି ଆଉ ରହିବା ବ୍ୟବସ୍ଥା ତ ସବୁ ହ୍ୟାଲୋ ରହିବା ବ୍ୟବସ୍ଥା ତ କିଛି ନାହିଁ ମୋର ଗୋଟିଏ ଚିହ୍ନା ପରିଚିତ ଅଛନ୍ତି ଆପଣ ଯଦି ସେଇଠି ରହିବ ଯଦି ଖର୍ଚ୍ଚ ବି କମ ହେବ ଆଉ ରହି ବି ପାରିବେ କ'ଣ କହିଲେ ହଁ ସେଇଠି ପା ମୋ ଭାଇ ଗୋଟିଏ ରହୁଛନ୍ତି ତାହାଙ୍କୁ କହିକି ମୁଁ ରଖେଇଦେବି ହଁ ସବୁ ମିଳିବ ଲେକିନ ପଇସା ଟିକେ ଆଉ ଟିକେ ଖର୍ଚ୍ଚ ହେବ ପଇସା ଆଉ ଟିକେ ଖର୍ଚ୍ଚ ହେବ ଅଧିକ ଠିକ ଅଛି ଦେଖିବା ଆରେଞ୍ଜ କରିବା ଆଉ କିଛି ଯଦି ପାଇବେ ଆରେଞ୍ଜ କରନ୍ତୁ ଆହୁରି ବହୁତ ଭଲ ଭଲ ଜାଗା ଅଛି ଜଣିକି ଯାଉଛନ୍ତି ଗୋଟିଏ ଜାଗା ଛାଡ଼ିକି ଆଉ ଗୋଟିଏ ଜାଗା ବୁଲିବେ କି ଆଚ୍ଛା ଆପଣ କେତେ ଜଣ ଯିବେ ଏକା ଯିବେ ଠିକ ଅଛି ଏକା ଯିବେ ବୋଲେ ହେବ ମୁଁ ଆହୁରି ପାସେଞ୍ଜର ମୋ ଗାଡ଼ିରେ ବସେଇ ପାରିବି ଗୋଟିଏ ଦୁଇ ଜଣ ଠିକ ଅଛି ତାହେଲେ ଚଳିବ ସେତିକିରେ ମୁଁ ଆରେଞ୍ଜ କରିଦେବି କେତେ ଦିନ ବୁଲିଯିବେ କେତେ ଦିନ ବୁଲିବେ ଠିକ୍ ଅଛି ଯେତେ ଅଧିକା ଦିନ ଶୁଣନ୍ତୁ ଶୁଣନ୍ତୁ

ଯେ ଯେତେ ଅଧିକ ଦିନ ରହିବେ ସେତେ ଅଧିକ ଭଡ଼ା ଲାଗିବ ପଇସା ଲାଗିବ ନା ହଁ ଠିକ ଅଛି କମ ଖର୍ଚ୍ଚ ରେ ହେବ ଲେକିନ ଆପଣ କହୁଛନ୍ତି ତିନି ଦିନ ଚାରି ଦିନ ରହିବେ ଆପଣ ଦଶ ଦିନ ରହିଲେ ବି କିଛି ନାହିଁ ଲେକିନ ଅଧିକା ଦୁଇ ଶହ ଦୁଇ ହଜାର ଟଙ୍କା ଭଡ଼ା ଲାଗିବ ଖାଇବା ପିଇବା ସୁବିଧା ମୁଁ କମ ପଇସା ରେ କରେଇ ଦେବି ଚିନ୍ତା କରନ୍ତୁନି

ହଁ ସବୁ ମିଳିବ ନିରାମିଷ ସବୁ ମିଳିବ ନାଇଁ ନିରାମିଷ ବି ଅଛି ହୋଟେଲ ଅଛି ମିଳିବ ଚିନ୍ତା କରନ୍ତୁ ନାହିଁ ହଁ ହଁ ଦେଖିଛି ମୁଁ ସବୁଦିନ ଏଠି ଟେମ୍ପୁ ରେ ଜାନା ଆନା ଚାଲିଛି ମୋର ହଁ ହଁ ଅଛି ମୁଁ କେତେ ଲୋକଙ୍କୁ ନେଇକି ଯାଏ ସେସବୁ ମୁଁ ନିଜେ ଦେଖିଛି ମୁଁ ନିଜେ ଦେଖିଛି କଣ କହିଲ ଗୋଟିଏ ମୀଲସ୍ କୁ ତିନିଶହ ଟଙ୍କା ନେବି ହ୍ୟାଲୋ ଦିନ ଯାକ ତିନି ଶହ କହୁଛି ଓ ଗୋଟିଏ ମିଲ୍ କୁ ଶହେ ଟଙ୍କା ହଁ ସାଧା ଗୋଟିଏ ମିଲ୍ କୁ ଶହେ ଟଙ୍କା ପଡ଼ିବ କ'ଣ କହିଲ କ'ଣ ଦୀପକ ରେସ୍ତୋରାଁ ନାଇଁ ନାଇଁ ସାଧା ଭୋଜନ ସେଇଠି ହୁଏ ସେଇଟା ସାଧା ହୋଟେଲ ନା ସେଇଠି ବିନା ଅଦା ରସୁଣ ରେ ମିଳେ ଖାନା ସେଇଠି ଆମ ଚିହ୍ନା ପରିଚୟ ନା ସେଥିପାଇଁ କମ ପଇସା ନେବ ରେସ୍ତୋରାଁ ହେଲେ ବି ମୋ ଚିହ୍ନା ପରିଚୟ ସେଇଟା ନା କମ ପଇସା ରେ ହୋଇଯିବ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଆପଣ ରେଡ଼ି ହୁଅନ୍ତୁ ତାପରେ ଫୋନ୍ କରିବେ ମୋତେ